ପ୍ରଥମେ ଏକ ଗାଈଟି କିଣିବା ଏବଂ ଏବଂ ତାକୁ ତାକୁ ତା'ର ଗର୍ଭ ତାକୁ ଇଞ୍ଜେକ୍ସନ୍ ଦେଇ ତା'ର ଗର୍ଭ ରଖିବା ଏବଂ ଗର୍ଭ ରଖିବା ଦ୍ୱାରା ଏହା ଦଶ ମାସ ପରେ ଜନ୍ମ କରିବା ଜନ୍ମ କରିବା ପରେ ତା'ଠାରୁ ଆମେ ଦୁଗ୍ଧ ସଂଗ୍ରହ କରିବା ଦୁଗ୍ଧ ସଂଗ୍ରହ କରି ଏହାକୁ ବିକ୍ରି କରି ବିକ୍ରୟ କରି ଆମେ ବେଶ ଲାଭ ପଇସା କମାଇ ପାରିବା ଏବଂ ରୋଜଗାରକ୍ଷମ